ଓଡ଼ିଶାରେ ଖବରର ମୁଖ୍ୟ ଉତ୍ସ ଗୁଡ଼ିକ ହେଲା ଅନେକ ପ୍ରକାରର ନ୍ୟୁଜ୍ ଚ୍ୟାନେଲ୍ ଯଥା ଅର୍ଗସ ନ୍ୟୁଜ୍ ଓ ଟି ଭି ନ୍ୟୁଜ୍ ନନ୍ଦିଘୋଷ ନ୍ୟୁଜ୍ ଏବଂ ଅନେକ ପ୍ରକାରର ନ୍ୟୁଜ୍ ଚ୍ୟାନେଲ୍ ଏବଂ ପ୍ରମେୟ ସମ୍ବାଦ ଭଳି ଅନେକ ସମାଜ ଖବର ପେ ବା ଅନେକ ସମ୍ବାଦ ପେପର ମଧ୍ୟ ରହିଛି ଆଜିକା ଦିନରେ ନ୍ୟୁଜ୍ ଖବର ଅପେକ୍ଷା ଯୁବପିଢ଼ିମାନେ ବ୍ଲଗ୍ ଜରିଆରେ କିଛି ଖବର ଦର୍ଶାଯାଉଛନ୍ତି ବା କୌଣସି ଏକ ମୁଖ୍ୟ ଉତ୍ସ ଦର୍ଶାଉଛନ୍ତି ବ୍ଲଗ କହିବା ମାନେ ନିଜ ଫୋନ୍ ଜରିଆରେ କିମ୍ବା ଏକ କୌଣସି କ୍ୟାମେରା ଜରିଆରେ ତାହାକୁ ସେହି ସ୍ଥାନରୁ ଠିକ ଭାବରେ କଭର କରିକି ବା ଭିଡ଼ିଓ ବନେଇକି ତାହା ଦର୍ଶକମାନଙ୍କୁ ଦେଖାଉଛନ୍ତି ଏବଂ ଠିକ ଖବର ଦେଖାଉଛନ୍ତି ଯାହାକି ଏକ ବ୍ଲଗ୍ ଜରିଆରେ ହେଇପାରୁଛି ସେହିପରି ଅନେକ ନ୍ୟୁଜ୍ ଚ୍ୟାନେଲ୍ ମଧ୍ୟ ଅଛି ସେହି ଚ୍ୟାନେଲ୍ରେ ଅନେକ ପ୍ରକାରର ଯେଉଁ ଚ୍ୟାନେଲ୍ ଠିକ ଖବର ଦେଖେଇବା ସଙ୍ଗେସଙ୍ଗେ ଓଡ଼ିଶାର ପ୍ରତ୍ୟେକ ବିଷୟ ଦର୍ଶାଉଅଛି ତାହା ଖେଳରେ ହେଉ କିମ୍ବା ସାଂସ୍କୃତିକ ପରମ୍ପରା ହେଉ କିମ୍ବା ମୁଖ୍ୟ ଖବର ହଉ କୌଣସି ରାଜନୈତିକ ଖବର ମଧ୍ୟ ହଉ ତାହା ଦର୍ଶାଉଯାଉଛି